ହଁ ମୋ ଭାରତରେ ଦେଖିବାକୁ ଗଲେ କଳାକାରମାନଙ୍କୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉ ନାହିଁ କହିଁକି ନା ଲୋକଙ୍କ ଅଭାବରୁ ଏବଂ ସରକାରଙ୍କ ଅଭାବରୁ କଳାକାରମାନଙ୍କୁ ଅଧିକ ମାତ୍ରାରେ ଗୁରୁତ୍ୱ ଦିଆଯାଉ ନାହିଁ ସେଇଥିପାଇଁ ସରକାର ଲୋକଙ୍କୁ ଗୁରୁତ୍ୱ ଦେବା ଉଚିତ କଳା ହେଉ କଳାକାରମାନେ ହେଉଛନ୍ତି ଆମର ଏକ ଶିକ୍ଷିତ ବ୍ୟକ୍ତି ଏବଂ ଆମର ଉଚ୍ଚ ଶିକ୍ଷିତ ମଣିଷ ଭାବରେ ପରିଚିତ ଥାନ୍ତି ସେଇଥିପାଇଁ କଳାକାରମାନଙ୍କୁ ଭିନ୍ନ ଭିନ୍ନ ଜାଗାରେ କଳାକାରଙ୍କୁ ଗୁରୁତ୍ୱ ସହଯୋଗ ଏବଂ ସମ୍ମାନ ଦେବା ଉଚିତ